ମୁଇଁ ସୋସିଆଲ୍ ମିଡ଼ିଆରେ ଗୁଟେ ଡ୍ରେସ୍ ଦେଖିଲି ସେ ଡ୍ରେସ୍ଟା ମୋତେ ବହୁତ ପସନ୍ଦ ଲାଗ୍ଲା ସେ ଡ୍ରେସ୍ଟା ମୋତେ ସିଲାବା ଲାଗି ବହୁତ ପସନ୍ଦ ଲାଗ୍ଲା ମାନେ ସେ ଡ୍ରେସ୍ କେ ମୁଇଁ ନିଜେ ସିଲାବା ଲାଗି କହେଲି ସେ ମୋର୍ ସାଙ୍ଗଟିକି ପଚ୍ରାଲି ଡ୍ରେସ୍ଟା ସେ ବି ପସନ୍ଦ କଲା ସେ ଡ୍ରେସ୍ଟା ସିଲାଲି ସେଥିର୍ ନେଟ୍ ଦରକାର୍ ଥିଲା ନେଟ୍ କପଡ଼ା ସେଇଟା କପଡ଼ା ଦେଇକରି ସେଟାକେ ଇଏ କଲି ମୋତି ମୋତି ସେଥି ବି ମାନେ ଲେସ୍ ଫେସ୍ ଦରକାର୍ ଥିଲା ସେଥିର୍ ଲେସ୍ ଲଗାଲି ଭଲସେ ପୁରା ଲଗାଲି ସେ ଡ୍ରେସ୍ ଟାକେ ଭଲ୍ ସେ ଶିଲାଲି ପୁରା ସୁନ୍ଦରକିନା ତା'ର ବାନ୍ଧ୍ ପିନ୍ଧ୍ଲି ପିନ୍ଧ୍ଲି ବୋଲେ ମୋତେ ବହୁତ୍ ପସନ୍ଦ ଲାଗ୍ଲା ସେ ଡ୍ରେସ୍ଟା ପିନ୍ଧିକରି ଯେନ୍ତା ବାହାରିଲି ଲୋକ୍ମାନେ ବି ବହୁତ ପସନ୍ଦ କଲେ ସେ ଲୋକ୍ ଯେତେଲୋକ ଦେଖିଲେ ସେ ଡ୍ରେସ୍ କେ ବହୁତ ପ୍ରଶଂସା ବି କଲେ ସେନ୍ତା ଡ୍ରେସ୍ ସମସ୍ତେ ସିଲାବା ଲାଗି ମୋତେ କହିଲେ ସେନ୍ତା ଡ୍ରେସ୍ ମୁଇଁ ସମସ୍ତଙ୍କର୍ ଲାଗି ବି ସିଲେଇଲି ସିଲେଇ ଦେଲି ଆର୍ ସମସ୍ତେ ହେ ଡ୍ରେସ୍ଟାକେ ବହୁତ୍ ପସନ୍ଦ ବି କରୁଛନ୍ ଆଉ ମୋତେ ବି ପସନ୍ଦ ଲାଗୁଛି ସେନ୍ତା ଡ୍ରେସ୍